ନାଗରିକଙ୍କ ସୁରକ୍ଷା ଓ ସମାଜରେ ଶାନ୍ତି ବଜାୟ ରଖିବା ପାଇଁ ଆଇନ ବ୍ୟବସ୍ଥା ବହୁତ କିଛି ଅଛି ବହୁତ କିଛି କରୁଛି ହେଲେ ଦେଶରେ ବଢ଼ୁଥିବା ଅପରାଧ ହାର ବହୁତ ପରିମାଣରେ ବଢ଼ିଚାଲିଛି ଏବଂ ସେ ସବୁ ରୋକିବା ପାଇଁ ଆଇନ ବ୍ୟବସ୍ଥା କଲେ ବି ହେଲେ ଅପରାଧର ବ୍ୟବସ୍ଥା ବହୁତ ଅପରାଧର ହାର ବହୁତ ବଢ଼ିଚାଲିଛି ଯେମିତି ଗୋଟେ ଝିଅ ରାତି ଅଧରେ ବାହାରକୁ ବାହାରିପାରୁନି କାହିଁକି କାରଣ ସେ ସେ

ତ ଝିଅମାନଙ୍କୁ ବହୁତ ସବୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ଏଥିପାଇଁ ରାତିରେ ମଦ ପିଇକି ପୁଅମାନେ ମାଡ଼ପିଟ କରୁଛନ୍ତି

ଏତେ ଅପରାଧ ସେମାନେ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ସେମାନେ ବଢ଼େଇ ଚାଲିଛନ୍ତି ଏହାର ମୁକାବିଲା ପାଇଁ ଆମେ ଆମେ ସବୁବେଳେ କିଛି ନା କିଛି ବ୍ୟବସ୍ଥା କରିବା ଉଚିତ୍ ଯେମିତିକି ଯେମିତିକି ଆମେ ନିରାପଦରେ ଯିବାପାଇଁ ଆମେ ଠିକ୍ ଟାଇମରେ ଯିବା ଠିକ୍ ଟାଇମରେ ଘରକୁ ଫେରିବା ଘର ଘର ଲୋକଙ୍କୁ ସବୁବେଳେ ସତ କହିକି ବାହାରକୁ ଯିବା ଝିଅମାନଙ୍କର ବି କିଛି ଦୋଷ ଅଛି ଯେମିତି ସେମାନେ ଘରେ ମିଛକଥା କହିକି ଯାଉଛନ୍ତି କିଛି କାମ ନଥାଇକି ବି ମିଛକଥା କହିକି ଘରୁ ଯାଉଛନ୍ତି ପାଠ ପଢ଼ିବା ବାହାନାରେ ଏବଂ କଲ୍ରେ ବହୁତ କଥା ମାନେ କଥା ହେଉଛନ୍ତି ଆଡ଼ୁସାଡ଼ୁ ଯେଉଁଟା ଯେଉଁଟାକି ବାହାରକୁ ଯାଇକି ପାଠ ପାଠ ବାହାନାରେ ବହୁତ ସାରା ଖରାପ କାମ କରୁଛନ୍ତି ଆଉ ବହୁତ ସାରା ଖରାପ କାମ କରୁଛନ୍ତି